ପ୍ରେସର୍ କୁକର୍ରେ ରୋଷେଇ କଲେ ପ୍ରେସର୍ କୁକର୍ରେ ପ୍ରଥମେ ଆମେ ପାଣି ଦେଇଥାଉ ତାପରେ ସେଥିରେ ଡ଼ାଲି ଦିଆହୁୁଏ ଡ଼ାଲି ଲୁଣ ହଲଦୀ ଯିଏ ଯାହା ରୋଷେଇ କରିପାରେ ତାହା ଦିଆ ହୁଏ ତାପରେ ପ୍ରେସର୍ କୁକର୍କୁ ଖାପି ଯାଚି ତା ଉପରେ ଏକ ସିଟି ଲାଗିଥାଏ ଯାହାକି ସିଟି ଆସିବା ଦ୍ୱାରା ତାହା ସିଝିଲା ବୋଲି ଜଣାପଡ଼ିଥାଏ ପ୍ରେସର୍ କୁକର୍ରେ ଆମେ ସବୁ ପ୍ରକାର ରୋଷେଇ ଆଉ ଦ୍ରବ୍ୟ ନ ସିଝେଇ ତାକୁ ଆମେ ପ୍ରେସର୍ କୁକର୍ରେ ଦେଲେ ତାହା ସିଝା ପ୍ରେସର୍ କୁକର୍ରେ ଟିକେ ପାଣି ଦେଇ ଲୁଣ ଟିକେ ଦେଇକି ତାହା ଦେଇଦେଲେ ଆଉ ପ୍ରେସର୍ ଢାଙ୍କୁଣୀକୁ ଖାପିଦେଲେ ତାହା ସିଟି ମାରିଲେ ସିଝି ଯାଇଥାଏ ଇଣ୍ଡକ୍ସନ୍ ଇଣ୍ଡକ୍ସନ୍ ଇଣ୍ଡକ୍ସନ୍ରେ ଅନ୍ ଅଫ୍ ବଟନ୍ ଥାଏ ତାପରେ ସ୍ଲୋ ହୁଏ ବଟନ୍ ଥାଏ ପ୍ଲସ୍ ମାଇନସ୍ ଥାଏ ଯାହା ତାପରେ ଯାହା ରୋଷେଇ କରିବ ତାହା ସେଇ ପ୍ରକାର ଏଇଟା ଦେଇକି କରାହୁଏ ପ୍ରଥମେ ଇଣ୍ଡକ୍ସଲ୍ ଚଲେଇ ଆମକୁ ଅନ୍ ଅଫ୍ କରିବାକୁ ହୁଏ ତାପରେ ଯଦି କ୍ଷୀର ଗରମ କରିବାର ଅଛି କି ଯାହା ପଡ଼ିବାର ଅଛି ଅପସନ୍ ଥାଏ ତାକୁ ବ୍ୟବହାର କରାହୁଏ ତାପରେ ଯଦି ଭାତ ରାନ୍ଧିବାର ଅଛି ତ ହାଇ ଲେବଲ୍ରେ ଦେଇଛି ଯଦି କମ୍ରେ କରିବାର ଅଛି ତ ସ୍ଲୋ କରାଯାଇଛି ମିଶାଣ୍ ପ୍ଲସ୍ ମାଇନସ୍ ଚିହ୍ନ ଅଛି ଯଦି ବଢ଼େଇବାର ଅଛି ତ ପ୍ଲସ୍ ଚିହ୍ନକୁ ମାରିବାକୁ ପଡ଼ିିଥାଏ କମେଇବାକୁ ଅଛି ଯଦି ତ ମାଇନସ୍ ଚିହ୍ନକୁ ମାରିବାକୁ ପଡ଼ିଥାଏ ଆଉ ଇଣ୍ଡକ୍ସନ୍ରେ ରାନ୍ଧିବା ଦ୍ୱାରା ବହୁତ ଭଲ ଜଲ୍ଦି ରୋଷେଇ ହୋଇଥାଏ ନିଆଁର ବି ଭୟ ନଥାଏ କାରଣ ଇଣ୍ଡକ୍ସନ୍ରେ ନିଆଁ ଜଲ୍ଦି ନଥାଏ ଯହା ଇଲେକ୍ଟ୍ରିକ୍ ଦ୍ୱାରା କେବଲ ହୋଇଥାଏ ତ ସେଥିରେ ଅନେକ ପ୍ରକାର ବଟନ୍ ଥାଏ ଯେମିତିକି ହଟ୍ ମିଲ୍କ ସପ୍ ଏମତି ଅନେକ ପ୍ରକାର ସେ ଯାହା ରୋଷେଇ କରିବ ତାହା ଅନୁସାରେ ସେଆକୁ ସେଇ ଅପସନ୍କୁ କ୍ଲିକ୍ କଲେ ତାହା ରୋଷେଇ ହୋଇଯାଏ ଯଦି ସ୍ପିଡ଼୍ରେ କରିବାକୁ ଥିବା ହାଇ ଲେବୁଲ୍ ମାରିବ ଯଦି ସ୍ଲୋରେ କରିବାକୁ ଥିବ ତ ସ୍ଲୋ ଲେବୁଲ୍ରେ ମାରିବ